ହଁ ମୁଁ ସେୟାର ମାର୍କେଟ ବିଷୟରେ କିଛି ଅଧ ଅଳ୍ପେ ଜାଣିଛି କାରଣ ଆଗ ଯୁଗରେ ଏହି ସେୟାର ମାର୍କେଟ କିଛି ନଥିଲା ଆମେ ଆମ ଗାଁରୁ

ଆମେ ଏ ସେୟାର ମାର୍କେଟ ବାବଦରେ ଧୀରେ ଧୀରେ ଜାଣିଲୁ କାରଣ ସେୟାର ମାର୍କେଟରେ ଏପରି ଭାବରେ ଟଙ୍କା ରୋଜଗାର କରାଯାଇପାରେ ଯେ ଜଣେ ଚାକିରି କରୁଥିବା ବ୍ୟକ୍ତିଠାରୁ ଅଧିକ ଏହି ସେୟାର ମାର୍କେଟ ଦ୍ୱାରା ବହୁତ ଜଣ ଗରିବରୁ ଧନୀ ହୋଇପାରିଛନ୍ତି ଏବଂ ସେଥିପାଇଁ ଟଙ୍କାର ରୋଜଗାର ଯୋଗୁଁ ଏହି ସେୟାର ମାର୍କେଟରେ ଧୀରେ ଧୀରେ ମନ ବଳେଇବାକୁ ଲାଗିଛି ସେୟାର ମାର୍କେଟ ଏକ ଏମିତିଆ ଜିନିଷ ଯେଉଁଟାକି ଏକ ମନୁଷ୍ୟକୁ ଗରିବରୁ ଧନୀକୁ ସାହାଯ୍ୟ କରେ ସେୟାର ମାର୍କେଟ ବାବଦରେ ଜାଣିବାକୁ ହେଲେ ଆମେ ଫୋନ୍ର ବ୍ୟବହାର ନିତ୍ୟାନ୍ତ ଆବଶ୍ୟକ ସେୟାର ମାର୍କେଟରେ ଧୀରେ ଧୀରେ ଏପରି ଭାବରେ ଗ୍ରୋଥ୍ ହେବାରେ ଲାଗିଛି ଯେ ସମସ୍ତେ ସେୟାର ମାର୍କେଟକୁ ହିଁ ଆପଣାଉଛନ୍ତି ବର୍ତ୍ତମାନ ବଜାରରେ ସେୟାର ମାର୍କେଟର ବହୁତ କିଛି ଚାହିଦା ହେଇଗଲାଣି ଏହି ଡ଼ିଜିଟାଲ୍ ଦୁନିଆରେ ସେୟାର ମାର୍କେଟ ଏକ ଏମିତିଆ ଜିନିଷ ଯେଉଁଟାକି ବହୁତ କିଛି ଆମକୁ ଦେଇପାରେ ସେୟାର ମାର୍କେଟ ଭାବରେ ଜାଣି ମୁଁ ତ ଏପର୍ଯ୍ୟନ୍ତ ସେୟାର ମାର୍କେଟର ସବୁ କିିଛି ଜାଣିନାହିଁ କି ସେୟାର ମାର୍କେଟରେ କିଛି ଇନଭେଷ୍ଟ କରିନାହିଁ ମୁଁ ଧୀରେ ଧୀରେ ଭାବୁଛି ସେୟାର ମାର୍କେଟରେ ଟଙ୍କାକୁ ଇନଭେଷ୍ଟ କରିବି କାରଣ ସେୟାର ମାର୍କେଟ ଏକ ଠକାମି ନୁହେଁ ସେୟାର ମାର୍କେଟର ଧୀରେ ଧୀରେ ଠକାମି ମଧ୍ୟ ବହୁତ ଲୋକ ସେୟାର ମାର୍କେଟ ନାଁରେ ବହୁତ କିଛି ଠକି ନେଉଛନ୍ତି କିନ୍ତୁ ଆମେ ନିଜେ ସତର୍କ ହୋଇକି ଯଦି ଇନଭେଷ୍ଟ କରିବା ଠିକ୍ ଜାଗାରେ ଇନଭେଷ୍ଟ କରିବା ଠିକ୍ ଜାଗାରେ ଟ୍ରେଡ଼ିଂ କରିବା ତ ଆମେ ଏହାର ସଫଳତା ପାଇପାରିବା ଏଣୁ ସେୟାର ମାର୍କେଟ ବର୍ତ୍ତମାନ କିଛି ଖରାପ ନୁହଁ କି ବିପଦପୂର୍ଣ୍ଣ ନୁହଁ ଯଦି ନିଜ ପାଖରେ ଅଧିକ ଟଙ୍କା ଅଛି ତ ସେୟାର ମାର୍କେଟକୁ ଯିବା କଥା କିନ୍ତୁ ବହୁତ କମ୍ ପଇସା ଥିଲେ ସେୟାର ମାର୍କେଟଟା ତାଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ ଏଣୁ ସେୟାର ମାର୍କେଟର ସେୟାର ମାର୍କେଟ ପାଇଁ ଆମେ କିଛି ଅଳ୍ପ ଟଙ୍କା ଦେବା କଥା ଯେଉଁଟାକି ଆମ ଦୈନନ୍ଦିନ କାର୍ଯ୍ୟ ପୂରଣ କଲା ପରେ ଯାହା ବଳକା ପଇସା ସେୟାର ମାର୍କେଟରେ ଇନଭେଷ୍ଟ କରିକି ଆମେ ରୋଜଗାର କରିବା କଥା ଏବଂ ସେୟାର ମାର୍କେଟର ଧୀରେ ଧୀରେ ଆମ ଇଣ୍ଡିଆକୁ କେବଳ ଇଣ୍ଡିଆକୁ ନୁହେଁ ଆମ ଓଡ଼ିଶାକୁ ମଧ୍ୟ ବ୍ୟାପି ଆସିଲାଣି ଏଣୁ ସେୟାର ମାର୍କେଟ ବାବଦରେ ସମସ୍ତଙ୍କୁ ଧୀରେ ଧୀରେ ଜଣେଇବା କାରଣ ଆମ ଗ୍ରାମାଞ୍ଚଳର ଲୋକମାନେ ସେୟାର ମାର୍କେଟରେ କିଛି ଜାଣୁନାହାନ୍ତି କିନ୍ତୁ ଏ ଯୁଗ ଯେଉଁ ଯୁଗ ଆସିଲାଣି ସେୟାର ମାର୍କେଟ ବାବଦରେ ସମସ୍ତେ ଜାଣିବା କଥା କାରଣ ଯାହା ପାଖରେ ଅଧିକ ଟଙ୍କା ହେଉଛି ସେ ସେଭିଙ୍ଗ କରିବା ଜାଗାରେ ସେୟାର ମାର୍କେଟରେ ଇନଭେଷ୍ଟ କଲେ ସେ ତା'ଠୁ ଅଧିକ ପ୍ରଫିଟ୍ ପାଇପାରିବ ଏବଂ ତା'ଠୁ ଅଧିକ ଲାଭ ପାଇପାରିବ ଏଣୁ ମୁଁ ମୋର ମୁଁ ମୋର ଯେ ସେୟାର ମାର୍କେଟକୁ ଭଲ ଭାବେ ଜାଣି ଏହା ଉପରେ ଟଙ୍କା ଦେବା କଥା